ମୋର ସବୁଠାରୁ ପ୍ରିୟ ସ୍ଵିମିଙ୍ଗ୍ ଗନ୍ତବ୍ୟ ସ୍ଥଳ ହେଲା ପୁରୀ ବେଳାଭୂମି ସେଠାକର ପରିପାର୍ଶ୍ଵକୁ ନଜର ରେ ରଖି ପହଁରିବାକୁ ମଜା ଲାଗେ କାରଣ ମୁଁ ମୋର ହିସାବରେ ସମୁଦ୍ର କୂଳରେ ପହଁରେ ସେଠାକର ମହଲ ବି ଅଲଗା ଲାଗେ ବହୁତ ଖୁସି ଲାଗେ ମଧ୍ୟ ବିଭିନ୍ନ ପ୍ରାନ୍ତରରୁ ଲୋକମାନେ ଆସିଥାନ୍ତି ତା ସାଙ୍ଗକୁ ସମୁଦ୍ରର ଲହରୀର ତାଳେ ତାଳେ ପହଁରିବାକୁ ପଡ଼ିଥାଏ ଆଉ ନିଜକୁ ନିଜ ମଧ୍ୟ ସଜାଗ ରେ ଯେପରି ବେଶୀ ଗଭୀର କୁ ନ ଯିବି ତାପରେ ବି ସରକାରଙ୍କ ଗାଇଡ଼ଲାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି କିଛି ଅସୁବିଧା ଅନୁଭବ କଲେ ସେମାନେ ତୁରନ୍ତ ସାହାଯ୍ୟ କରିବାକୁ ମାଡ଼ି ମାଡ଼ି ଆସନ୍ତି ସେଥିପାଇଁ ସେ ବ ପୁରୀ ବେଳାଭୂମିରେ ପହଁରିବାକୁ ଡର ଲାଗେନି ପୁରୀ ବେଳାଭୂମି ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପାଖରେ ଥିବାରୁ ବହୁତ ଜନ ସମାଗନ ହୋଇଥାଏ ସେଥିପାଇଁ ଲୋକମାନଙ୍କ ଭିଡ଼ ମଧ୍ୟରେ ସ୍ଵିମିଙ୍ଗ୍ କରିବାକୁ ବହୁତ ଖୁସି ଲାଗେ